ଆମ ଗ୍ରାମର ନାମ ସଂସା ମୁଁ ଜଣେ ସଂସାର ବାସିନ୍ଦା ସଂସା ଗ୍ରାମର ବାସିନ୍ଦା ସର୍ବ ପ୍ରଥମେ ମୁଁ ଗୋଟିଏ ଉଦ୍ୟୋଗ କରିଥିଲି ସେଇଟାର ନାମ ହେଉଛି ଅଗରବତୀ ଏବଂ ଅଗରବତୀରେ ମୁଁ ବ୍ୟବସାୟ କରି ଗୋଡ଼ମଡ଼ା ଅଗରବତୀ ଆଣିଥିଲି ଯେଉଁଟା ନିଜେ ପରିଶ୍ରମ ମୁତାବକ ତାର ମସଲା ଯେତିକି ଲଗିବା କଥା ତା ସହିତ ଲଗାଇବା ପରେ ବହୁତ ପରିମାଣରେ ଦଶ କିଲୋ ପନ୍ଦର କିଲୋ ଏମିତି ଡେଲି ମୋର ଧୂପ କାଠି ସେଠି ମୁଁ ତିଆରି କରେ ଏବଂ ତିଆରି କରିବା ସହିତ ବିଭିନ୍ନ ପ୍ରକାର ସେଣ୍ଟ ମିଶାଇ ତାକୁ ଯେମିତି ବଜାରରେ ଚାହିଦା ଓ ସେଭଳିଆ କରେ ପ୍ରତିଦିନ ମିନିମମ୍ଟା ଦଶ କେଜି ଧୂପକାଠି ମୁଁ ବାହାର କରେ ଏବଂ ତାକୁ ଖରାର ଶୁଖାଇ ସନ୍ଧ୍ୟାବେଳକୁ ତାକୁ ରଖାଯାଏ ତା ପରଦିନ ସେଇ ଧୂପକାଠିରେ ବିଭିନ୍ନ ପ୍ରକାର ସେଣ୍ଟ୍ ମାରି ତାକୁ ବଜାରରେ ବିକ୍ରି ପାଇଁ ଦିଆଯାଏ ଏବଂ ସେଥିରେ ମୁଁ ସର୍ବପ୍ରଥମେ ମାନେ ଦୁଇ ହଜାର ଦୁଇ ମସିଆରୁ ମୁଁ କରି ସେଥିରେ ମୁଁ ଅନେକ ସଫଳ ପାଇଛି ସେଇ ପଇସାରେ ମୁଁ ବର୍ତ୍ତମାନ ଭଲ ଉନ୍ନତି କରିପାରିଛି ଅଗରବତୀ ମୋର ବିଶେଷ ପେଶା ଏବଂ ମୋର ଡିମାଣ୍ଡ ମଧ୍ୟ ମୋ ପାଖ ଆଖ ନିକଟସ୍ଥ ବଜାରରେ ମୁଁ ସେଇଗୁଡ଼ିକ ସେଲିଂ କରେ ଏବଂ ଦୋକାନକୁ ମଧ୍ୟ ପାଇକାରୀ ରେଟ୍ରେ ଦିଏ ଯାହାଫଳରେ ମୁଁ ଉନ୍ନତି ସାଧନ କରିଛି ଏବଂ ଏଥିଦ୍ଵାରା ମୋର ପରିବାର ଭରଣ ପୋଷଣ କରିଚାଲିଛି ଭବିଷ୍ୟତରେ ମଧ୍ୟ ଏହାର ଆହୁରି ଅନେକ ଉନ୍ନତି ହେଇପାରିବ ବୋଲି ମୁଁ ଆଶା କରୁଛି ଏବଂ ସେଗୁଡ଼ିକ କେମିତି ଅଧିକରୁ ଅଧିକ ଉନ୍ନତି ହେଇପାରିବ ସେଥିପାଇଁ ଚେଷ୍ଟା କରୁଛି ସେଥିରେ ମୋର ମୁଁ ଦଶ ବାର ଜଣଙ୍କୁ ମଧ୍ୟ ସେଠି ରଖିଛି ଲେବର୍ ଭାବରେ ସେମାନଙ୍କର ମଧ୍ୟ ମୋ ପଇସାରେ ପରିଚାଳନା ତାଙ୍କର ପରିବାର ଭରଣ ପୋଷଣ ହେଉଛି ଏବଂ ସେମାନେ ମଧ୍ୟ ଏଇଥିରେ ଖୁସି ଅଛନ୍ତି ମୁଁ ମଧ୍ୟ ଏଥିରେ ଖୁସି ଅଛି ଏବଂ ମୁଁ ଭାବୁଛି ଆଗାମୀ ଭବିଷ୍ୟତରେ ମଧ୍ୟ ଗୋଟେ ଅଟୋମେଟିକ୍ ଧୂପକାଠି ମେସିନ୍ ଆଣି ପକାଇବି ଯାହାଫଳରେ ପ୍ରଡ଼କ୍ସନ୍ ଯେଉଁଠି ଦଶ କିଲୋ ହେଉଥିଲା ସେଠି କୋଡ଼ିଏ କିଲୋ ନିଶ୍ଚିତ ହେବ ବୋଲି ମୁଁ ଆଶା କରୁଛି